ସୋନପୁର୍ ଜିଲ୍ଲାର ମୁଖ୍ୟ ପରିବହନ ବିକଳ୍ପଗୁଡ଼ିକ ହେଲା ସଡ଼କ ରେଲବାଇ ବିମାନ ବନ୍ଦର ସର୍ବସାଧାରଣ ଗମନାଗମନ ଆମର ଏନ୍ ଏଚ୍ ଫର୍ଟିଟୁରେ ରେଲ୍ୱେ ଷ୍ଟେସନ୍ ରହିଛିି ଯେନ୍ଟାକି ଝାରସୁଗୁଡ଼ାର ନିକଟମତମ ବନ୍ଦର ଅଟେ ସୋନପୁର ଜିଲ୍ଲା ଦେଇ ରେଳପଥ ଯାଇଛି ଲୋକମାନେ ଏଥିରେ ସୁବିଧା ସହଜରେ ଦୂର ସ୍ଥାନକୁ ଯାଇପାରିବେ ବର୍ତ୍ତମାନ ଏଇ ପଦକ୍ଷେପ ରେଳବାଇ କରାଯାଇଛି ଆଗରୁ ଆମ ସୋନପୁର ଜିଲ୍ଲାରେ ରେଳବାଇର ସୁବିଧା ନଥିଲା ଏବେ ସର୍ବସାଧାରଣ ପାଇଁ ରେଲବାଇର ଆଉ ସଡ଼କପଥର ସୁବିଧା ସୁଯୋଗ ଲୋକେ ପାଇପାରୁଛନ୍ତି ସୋନପୁର ଜିଲ୍ଲାର ଲୋକମାନେ ସୁବିଧାରେ ଯାଆଆସ କରିପାରୁଛନ୍ତି